ହଁ ମୁଁ ନିଶ୍ଚିନ୍ତ ଭାବେ ଗ୍ୟାସ୍ ଚୂଲାରେ ମାନେ ଗ୍ୟାସ୍ ଚୂଲାକୁ ଛାଡ଼ିକି ନର୍ମାଲ୍ ଅଗ୍ନି ଚୂଲାରେ ରୋଷେଇ ହେବାର ଦେଖିଛି କି ମାନେ ସେ ଅଭିଜ୍ଞତା ଟିକେ ରହିଛି ମୋର ଆଉ ଆଉ ବି ଏତିକି ବାସ୍ କହିବି କି ମାନେ ଗ୍ୟାସ୍ ଚୂଲାରେ ଆମର କ'ଣ ମାନେ ଇଏ ଅଗ୍ନି ଚୂଲାର ଆମ ଶୁଖୁଆ କାଠ ବିନା ଖର୍ଚ୍ଚରେ ପଳେଇଆସେ କିଣିକି ଆ ଲୋକ କିନ୍ତୁ ନର୍ମାଲ୍ ତ ବିନା ଖର୍ଚ୍ଚରେ ହିଁ ପଳେଇଆସିବନା ସେଟା ଯେତେବେଳେ ବିନା ଖର୍ଚ୍ଚରେ ମିଳିବ ଆଉ ଆର ଗୋଟେ ଫାଇଦା ଗ୍ୟାସ୍ ଚୂଲାରେ ମାନେ ଜାଣିନି ଲୋକ କହନ୍ତି କିନ୍ତୁ କି ମାନେ ଅଗ୍ନି ଚୂଲାରେ ଯେତିକି ମାନେ ଖାଇବାର ସ୍ୱାଦ ଆସିବ ସେଇଟା ଗ୍ୟାସ୍ ଚୂଲାରେ ନାହିଁ ଆଉ ଗ୍ୟାସ୍ ଚୂଲାଠୁ ଅଗ୍ନି ଚୂଲା ବହୁତ ଜୋର୍ସେ ଜଳେ ଯାହାଫଳରେ କିି ଜଲ୍ଦି ମଧ୍ୟ ରୋଷେଇ ହୋଇପାରିବ ମାନେ ଯାହା ଆମ ଧର ଗୋଟେ ରୋଷେଇଟେ ହେଉଛି ଦୁଇ ଘଣ୍ଟା କି ତିନି ଘଣ୍ଟାରେ ହେଉଛି ଗ୍ୟାସ୍ ଚୂଲା ଦେଢ଼ଘଣ୍ଟାରେ ମୋତେ ଏଇ କରିବ କାରଣ ତାକୁ ମାନେ ହଁ ଗ୍ୟାସ୍ ଚୂଲା ଆମେ ଏମିତି ମୋଡ଼ିଦେଲେ ସେ କମିଯିବ ବଢ଼ିଯିବ କିନ୍ତୁ ଏହାର ସବୁବେଳେ ମାନେ ଗୋଟେ ଇଏରେ ଥିବ ଆଉ ଏଥିରେ ରୋଷେଇ ବହୁତ ଜଲ୍ଦି ହୁଏ ମାନେ ରୋଷେଇଆ ମଧ୍ୟ ଗ୍ୟାସ୍ ଚୂଲାଠୁ ଇଏ ଚୂଲିରେ କରିବାକୁ ଅଧିକ ପସନ୍ଦ କରନ୍ତି କାରଣ ସେ ଜାଣିଛନ୍ତି ମାନେ କିଛି ଗୋଟେ ଥିବ ନା ଯାହାେଲେ ଭଲ ସ୍ୱାଦ ହୋଇଥିବ ମାନେ ଯାହାେଲେ ତ ନେଚୁରାଲ ଜିନିଷ ମାନେ ମାନେ ପ୍ରକୃତିରୁ ଆସିଛି ମାନେ ସେଟା ତାହେଲେ କିଛି ପ୍ରାକୃତିକ ଇଫେକ୍ଟ ପକଉଥିବ ସେ ଫଳ ମାନେ ବହୁତ ସୁନ୍ଦର ଲାଗୁଥିବ ସେକୁ ଆଉ ଏୟା ନିଶ୍ଚିନ୍ତ ଭାବେ ଗ୍ୟାସ୍ ଇଣ୍ଡକ୍ସନ୍ ଠାରୁ ବହୁତ ଭଲ କାରଣ ଗ୍ୟାସ୍ ଇଣ୍ଡକ୍ସନ୍ ଗୋଟେ ନର୍ମାଲ୍ ଲୋକ ଭାବନ୍ତୁ ଗୋଟେ ଗରିବର ଲୋକ ଗ୍ୟାସ୍ ଇଣ୍ଡକ୍ସନ୍ ଇଣ୍ଡକ୍ସନ୍ କରିବ ବିଲ୍ ଦେଇପାରିବ ତା'ର ଘରର ଯେତିକି ମାନେ ଦିନକୁ ଦୁଇ ଶହ ଟଙ୍କା କି ତିନି ଶହ ଟଙ୍କା ମାନେ ରୋଜଗାର କରୁଥିବ ସେ ଯଦି ମାସକୁ ଦୁଇ ହଜାର ମାନେ ଗ୍ୟାସ୍ ଆଉ ଇଲେକ୍ଟ୍ରିକ୍ ବିଲ୍ ଯଦି ଦେବ ସେ ମାନେ କ'ଣ ତା'ର କିଛି ଆଉ ବଞ୍ଚିବନା ଆଉ ପିଲା ଛୁଆଙ୍କୁ କ'ଣ ଖାଇବାକୁ ଦେବ କୁହନ୍ତୁ ତ ସେଥିପାଇଁ ନିଶ୍ଚିନ୍ତ ଭାବେ ମାନେ କମ୍ ଖର୍ଚ୍ଚରେ ତ ଏଇଟା ଚିନ୍ତା ବି ମାନେ ଏବେ ତ ଏବେ ମୁଁ କହୁଛି ବହୁତ ବହୁତ ଘରେ ଚୂଲା ଅଛି ମୁଁ ନିଜ ଘର କଥା କହୁଛି ଆମର ଆମର ଗ୍ୟାସ୍ ଅଛି କିନ୍ତୁ ଆମେ ଚୂଲିରେ ରୋଷେଇ କରୁଛୁ ଆମ ଘରେ ଚୂଲିରେ ରୋଷେଇ କିଛି ଆଉ ମାନେ ଏତେ ଲୋକଙ୍କ ଘରେ ହେଉଛି ତ ଯେ କିଛି ଫାଇଦା କି ଲାଭ ପାଉଥିବେ ବୋଲି ତ କରୁଥିବେ ନା